ହ୍ୟାଲୋ ଏ କିଏ ବାବୁ ଭାଇ କହୁଛନ୍ତି ଆଉ ମତେ ଏଇ ଯେଉଁ କଟକ ଭୋନ୍ସର୍ରେ ନେଇକି ଯାଇଥିଲେ ଆପଣଙ୍କ ପେମେଣ୍ଟ କିଛି ରହିଯାଇଛି ଆଉ ହଜାର ଟଙ୍କା ତ ଦେଇଥିଲି ଆପଣଙ୍କର ପେମେଣ୍ଟ ଆଉ ପଚିଶଶହ ଟଙ୍କା ପାଇବାର ଅଛି କେମିତି କ'ଣ ପେମେଣ୍ଟଟା ପଠେଇବି ଆପଣ ଟିକେ ଜଣେଇ ଦିଅନ୍ତୁ ତ ଏଇ ଫୋନପେ ମାଧ୍ୟମରେ କି ଆଉ କେଉଁ ମାଧ୍ୟମରେ ପଇସାଟା ପେମେଣ୍ଟ କରିହେବ କୁହନ୍ତୁ ତ ହ୍ୟାଲୋ ହଁ ହଁ ହଁ ହଁ ଭାଇ ଯେଉଁ ମୁଁ ନମ୍ବରରେ ଯେଉଁ ଫୋନ କରେ ଆଗୁରୁ ଆଗରୁ କେତେଥର ଫୋନ କରିଛି ସେଇ ନମ୍ବରରେ ପଇସା ପଠେଇହେବ ସେଇ ନମ୍ବରରେ ଆପଣଙ୍କର ଫୋନପେ ଅଛି ଅଛି କି ହଁ ହଁ ଆଜ୍ଞା ହଉ ହଁ ମୁଁ ହଜାର ଟଙ୍କା ଦେଇଥିଲି ଆଉ ପଚିଶଶହ ଟଙ୍କା ପଠେଇ ଦେଉଛି ଆଉ ହଁ ଆଜ୍ଞା ହଉ ହ୍ୟାଲୋ ବାବୁ ଭାଇ ବାବୁ ଭାଇ ତମ ପଇସା ଫୋନପେରେ ପଠେଇ ଦେଇଛି ଯାଇଛି ତ ହଁ ହଉ